ଭାରତର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉନ୍ନତମାନର ବର୍ତ୍ତମାନ ହୋଇଚାଲିଛି ଉନ୍ନତରୁ ଉନ୍ନତ ଧରଣର ବର୍ତ୍ତମାନ ବିଦେଶ ର ସ୍ୱାସ୍ଥ୍ୟ ସେବା ସହିତ ଭାରତର ସ୍ୱାସ୍ଥ୍ୟ ସେବା ତୁଳନୀୟ ତୁଳନୀୟତ୍ମାକ ହେଇପାରୁଛି ବର୍ତ୍ତମାନ ଆଧୁନିକ ଟେକ୍ନୋଲୋଜିରେ ଯେଉଁ ବ୍ୟବସ୍ଥା ଗୁଡ଼ିକ ରୋଗୀମାନଙ୍କର ଟ୍ରିଟମେଣ୍ଟ୍ ଗୁଡ଼ିକ ହୋଇପାରୁଛି ତାହା ବିଦେଶର ସେବା ସହିତ ସମାନ ବର୍ତ୍ତମାନ ଯେକୌଣସି ରୋଗ ଯେକୌଣସି ପ୍ରକାର ତା'ର ଚିକିତ୍ସା ସବୁ ଟେକ୍ନୋଲୋଜି ମାଧ୍ୟମରେ ହେଇପାରୁଛି ତେଣୁ ସେବା ବ୍ୟବସ୍ଥା ଭାରତରେ ଉନ୍ନତରୁ ଉନ୍ନତ ହେଇଚାଲିଛି ଏବଂ ଏହା ପରିପ୍ରେକ୍ଷୀରେ ଯେଉଁ ପରିଚ୍ଛନତା ଆଉ ଲମ୍ବା ଧାଡ଼ି ଏଇଗୁଡ଼ିକର ଅସୁବିଧା ସମ୍ମୁଖୀନ ଆମେ ହେଇପାରିଛୁ ଏହାର କାରଣ ହେଉଛି ଯେ ଲୋକମାନେ ସୁବିଧା ଏବଂ ସୁଲଭ ମୁଲ୍ୟରେ ଯେଉଁ ସେବା ପାଉଛନ୍ତି ତେଣୁ ଲୋକମାନଙ୍କର ଗହଳି ହେଇ ହେଉଛି ଯାହାଫଳରେ କି ଲମ୍ବା ଧାଡ଼ିରେ ଛିଡ଼ା ହେବା ପାଇଁ ପଡୁଛି ପରିଚ୍ଛନ୍ନ ବ୍ୟବସ୍ଥା ବର୍ତ୍ତମାନ ଯାହା ଅଛି ତ ଭଲ ଅଛି ତଥାପି ଆଉ ଅଧିକ ପରିମାଣରେ ଆଉ ଟିକେ ସ୍ୱଚ୍ଛତା ବା ପରିଚ୍ଛନ୍ନତା ଯଦି ବ୍ୟବସ୍ଥା ହୋଇ ପାରିଥାନ୍ତା ଏହାର ଆଉ ଟିକେ ଭଲ ହୋଇଥାନ୍ତା ବର୍ତ୍ତମାନର ପରିଷ୍କାର ପରିଛନ୍ନତା ଡାକ୍ତରଖାନା ମାନଙ୍କରେ ସେବା ସ୍ୱାସ୍ଥ୍ୟ ସେବାରେ ଉନ୍ନତ ହୋଇପାରିଛି କିନ୍ତୁ ଏହାର ଆଉ କିଛି ଅଧିକ ମାତ୍ରାରେ ପରିଷ୍କାର ପରିଚ୍ଛନ୍ନତା ରଖିଲେ ରୋଗୀମାନେ ଏବଂ ତାଙ୍କର ସହଯୋଗୀ ମାନେ ସେମାନେ ଉପକାର ପାଇପାରିଥାନ୍ତେ